କଲେଜ୍ରେ ମୋ ନାଇଁ ତ ପଢ଼ୁଥିଲା ମୋ ନାନୀ ଦାଦା ଦିଦି ସବେ ପଢ଼ିଥିଲେ ସେମାନେ ଡିଗ୍ରୀ ପାଇବାର୍ ଲାଗି ଗୁଟେ ପଢ଼୍ ଲେ ତାର୍ ପରେ କଲେଜ୍ ତ ପରା ଡିଗ୍ରୀ ପାଇବା ଲାଗି ତ କରସୁନ୍ ନା ତ ସେମାନେ ଗୁଟିଏ ହାତେ କଲେଜ୍ ସାରିକରି ଆଉ ଇହାଦେ ପି ଜି ଡି ସି ଏ କରୁଛନ୍ ତ ଇହାଦେ ପୂର ଦିଦି ଦିଦି ଟେ ପି ଜି କରୁଛେ ତ ଆଉ ଗୁଟେ ଦିଦି ଜବ୍ କରୁଛେ ଫେର୍ ଦାଦା ଫେର୍ ହାତେ ଜବ୍ କରୁଛେ ବୋଲି ଟ୍ରାଏ କରୁଛେ ତା ସେଥି ଲାଗି କେନ୍ତା କଲେ ମୁଇଁ କେନ୍ତା କଲେ ସେ ଜବ୍ଟା କରିପାର୍ମି ସେଇଟା ଭାବି କରି ସେଇଟା ଆଉ ଗୁଟେ ପଢ଼ୁଛେ ମା ପାରମ୍ ମା ବାପାର୍ ଇଜତ୍ କେନ୍ତା କରିମି ରଖ୍ମି କେନ୍ତା କରି ମୋର ମା ବାପା ସମ୍ମାନ୍ ସଭିଏଁ ଦେବେ ସେଇଟା ଭାବୁଛେ ଆଉ କଲେଜ୍ରେ ତ କଲେଜ୍ ଏତା ଏଇଟା ଦିଦି ଗୁଟେ ନେଇଥିଲା ସଂସ୍କୃତ୍ ଗୁଟେ ଆର୍ଟସ୍ ଗୁଟେ ହିଷ୍ଟ୍ରୀ ହେଇଟା ନେଇଥିଲେ ସେମାନେ ବି ମାନେ କିଛୁ ଗୁଟେ ଆମେ ବନି ପାର୍ମୁଁ ବୋଲି ସେ କଲେଜ୍ ଟା ପଢ଼ିଛନ୍ କି ତାକର ଭଲ୍ ସେ ପଢ଼୍ ଲେ ଆମେ ସେ ଡିଗ୍ରୀଟା ପାଇପାର୍ମୁଁ ଆଗ୍କି କେନ୍ତା କରି ବଢ଼ିପାର୍ମୁଁ ଜବ୍ରେ କେନ୍ତା କରି ଲାଗି ପାର୍ମୁଁ ତ ସେଇଟା ଗୁଟେ ଭାବି କରି ଗୁଟେ ଜିନିଷ୍ ଟେ ପଢ଼ିଛନ୍ ଦୟା ରେ ସେ ଡିଗ୍ରୀଟା ପାଇଗଲେ ତ ଇହାଦେ ପିଜିଟା କରୁଛନ୍